କାର୍ଯ୍ୟକ୍ଷେତ୍ରରେ ବିବାଦ କିମ୍ବା କଠିନ ପରିଶ୍ରମ କରିକି ବି ଯଦି ଆମ ଠିକ୍ ଆମର ମୂଲ୍ୟ ଆମକୁ ଦିଆଯାଉନାହିଁ ଏତେ ପରିଶ୍ରମ କଲା ପରେ ବି ଯଦି ମାଲିକ ଯଦି ବୁଝିବେନାହିଁ ଯେ ଠିକ୍ ମୂଲ୍ୟ ଆମକୁ ଦିଆଯାଉନାହିଁ ଆମେ ନିହାତି ଗୋଟିଏ ଥାନାରେ ଆମେ ଏତେଲା ଦେବୁ କି ଆମେ କଠିନ ପରିଶ୍ରମ କଲୁ କିନ୍ତୁ ଆମକୁ ଠିକ୍ ମୂଲ୍ୟ ଆମକୁ ଦିଆଯାଉନାହିଁ ପରିଶ୍ରମ କରିବା ପରେ ବି ସେମାନେ ଯଦି ବୁଝିବେନାହିଁ ପରିଶ୍ରମର ମୂଲ୍ୟ ହିଁ ବୁଝନ୍ତିନାହିଁ ତ ନିହାତି ଆମେ ଯିବୁ ସେ ଜାଗାକୁ କହିବୁ ଯେ ନା ଆମର ଆମର ଠିକ୍ ମୂଲ୍ୟ ଆମକୁ ଆମକୁ ଦିଆଯାଉ